ହଁ କୃଷି ଆମର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜିନିଷ କୃଷି ପାଇଁ ଆମେ ଧର ଯେଉଁ ଜିନିଷ ଆମେ ବି ପାଉଛୁ ଧାନ ମୁଗ ଫୁଗ ବିରି ଫିରି ସେ କେଉଁଠୁ ହେଉଛି ସବୁ କୃଷିରୁ ହେଉଛି କୃଷି ନଥିଲେ ତ ଆମେ ଖାଇବାକୁ ବି ପାଇବୁନି ଯେତେ ବଡ଼ ଲୋକଟା ହେଉ ଯେତେ ପଇସାବାନ ଲୋକ ହେଉ ଯେତେ ଧନୀ ଲୋକ ହେଉ କୋଟିପତି ବି ହେଉ କୃଷି ଯଦି ନଥିବ ତ ଜିନିଷ ନଥିବ ସେ ଖାଇବ କ'ଣ କୃଷି ଆମର ମେନ୍ ହେଲା ଗୁରୁତ୍ୱ ଜିନିଷ ହେଲା କୃଷି କୃଷି ନଥିଲେ ଜୀବନର କେବେ ବି ମାନେ ବଞ୍ଚିପାରିବ ନାହିଁ ଲୋକ ଏଇଟା ହେଲା ମେନ୍ କଥା ହେଲା କୃଷି